ଆମ ବଲାଙ୍ଗୀର ଜିଲ୍ଲାର ମୁଖ୍ୟ କୃଷିଜାତୀୟ ଦ୍ରବ୍ୟ ଓ କୃଷି ଫସଲ ହେଉଛି ଧାନ ଧାନ ଆଗକାଳରେ ଧାନ ଚାଷ କରିବା ପାଇଁ ପ୍ରଥମେ ହଳ ଦ୍ୱାରା ଲଙ୍ଗଳ ଲଗାଇ ଚାଷ କରାଯାଇଥିଲା କିନ୍ତୁ ଆଜିକାଲି ଯୁଗରେ ଟ୍ରାକ୍ଟର ଟ୍ରାକ୍ଟର ଯୋଗାଇ ଯୋଗରେ ଏବେ ଟ୍ରାକ୍ଟର ଦ୍ୱାରା ହିଁ ସେ ମାଟି କରାଯାଉଛି ଏବଂ ଭଲ ଭାବରେ ଆମେ ନୂତନ ପଦ୍ଧତି ମାନେ ଅବଲମ୍ବନ କରି ଧାନ ଚାଷ କରୁଛୁଁ ଧାନ ଚାଷ କରିବା ସହିତ ସୋରିଷ ରାଶି କପା ମଧ୍ୟ କରୁଛୁ ଏବେ ନୂଆ ନୂଆ ଟେକ୍ନୋଲୋଜିର ମଧ୍ୟ ଉଦ୍ଭାବନ ହେଲାନୁ ଆମେ ସେଇ ଟେକ୍ନୋଲୋଜି ଦ୍ୱାରା ମଧ୍ୟ ନୂଆ ନୂଆ ଚାଷର ପ୍ରଣାଳୀ ଶିଖିପାରୁଛୁ